ଉଷା କମ୍ପାନୀ ଫ୍ୟାନ୍ ସେ ବହୁତ ଖରାପ ହେଉଛି ତା ଫ୍ୟାନ୍ର ସୁଇଚ୍ ବହୁତ ଖରାପ ହେଉଛି ସେ ସୁଇଚ୍ ମାରିଲେ ମଧ୍ୟ ସେ କାମ କରୁନି ସେ ସୁଇଚ୍ ଲଗାଇଲା ପରେ ବି କାମ କରୁନି ଏମିତି ଫ୍ୟାନ୍ ସେ ଫ୍ୟାନ୍ ନେଇକରି ରିର୍ଟନ୍ କରିକି ଫ୍ୟାନ୍ ଆଉ ଗୋଟେ ଆଣିବୁ ଏ କମ୍ପାନୀ ଫ୍ୟାନ୍କୁ ଆଉ ଆଣିବୁନି ଆଉ